ଆମ ସଂସ୍କୃତି କଳାକୁ ବଞ୍ଚାଇ ରଖିବାକୁ ହେଲେ ଆମମାନଙ୍କୁ ଜାଗ୍ରତ ହେବାକୁ ପଡ଼ିବ ଯେପରିକି କଳା ସଂସ୍କୃତିର ପ୍ରଚାର ପ୍ରସାର ସଂଗ୍ରହାଳୟ ଗୀତି ନାଟ୍ୟ ନାଟକ ସିନେମା ଏବଂ ପାଠ୍ୟପୁସ୍ତକରେ ମଧ୍ୟ ଯଳିବାକୁ ହେବ ଏବଂ ଯୁବପିଢ଼ିକୁ ମଧ୍ୟ ଜାଗ୍ରତ କରିବାକୁ ହେବ ଯେଉଁଦ୍ୱାରା ଆମ କଳା ସଂସ୍କୃତି ଏବଂ ଐତିହାସିକ ଜିନିଷ ବଜାୟ ରହିବ ଏବଂ କୌଣସି ମେଳା ହେଲେ ତାର ପ୍ରଦର୍ଶନ କରିବ ତାହାଦ୍ୱାରା ଆମ ସଂସ୍କୃତି ସଂଗ୍ରହିତ ହେଇ ପ୍ରଦର୍ଶନ କରିବ ତାହାଦ୍ୱାରା ଆମ ସଂସ୍କୃତି ସଂଗ୍ରହିତ ହୋଇ ରହିବ ଏହା ଆମମାନାନଙ୍କର ଏବଂ ସମସ୍ତଙ୍କର କାର୍ଯ୍ୟ ଅଟେ ସେଥିପାଇଁ ଆମେ କାର୍ଯ୍ୟ କରିବା ଉଚିତ୍